ଗୋଟିଏ ବ୍ୟକ୍ତି ନୂଆକରି ଚିତ୍ରାଙ୍କନ କରିବାକୁ ଚାହୁଁଛି ତା'ହେଲେ ତା ପାଇଁ ଉଚିତ ଶିକ୍ଷକ ଓ ଚିତ୍ରାଙ୍କନ ସାମଗ୍ରୀ ଯେପରିକି କଲର୍ କଲର୍ ପେନ୍ ପେନସିଲ୍ ଇତ୍ୟାଦି ଆବଶ୍ୟକ ଘରର ସମର୍ଥନ ମଧ୍ୟ ଆବଶ୍ୟକ ଓ ଘର ଘରରେ ଘର ପରିବାର ପଇସା ପାଇଁ ପ୍ରୋବ୍ଲେମ୍ ହେଲେ ଯେପରିକି ଗୋଟେ ବ୍ୟକ୍ତି ଚିତ୍ରାଙ୍କନ କରିପାରି ନାହିଁ ତା ପାଇଁ ସରକାର କୌଣସି ପଦକ୍ଷେପ ନେଉ ଯେପରିକି ଚିତ୍ରାଙ୍କନ ବ୍ୟକ୍ତି ବାହାରକୁ ମଧ୍ୟ ଯାଇ ଚିତ୍ରାଙ୍କନ କରିପାରିବ ଓ ନିଜ ପେଟ ମଧ୍ୟ ପୋଷିପାରିବ ଘରଲୋକଙ୍କ ପାଇଁ ମଧ୍ୟ ପେଟ କରିପାରିବ ଘର ଲୋକମାନ ପରିବାରକୁ ଚଳାଇ ପାରିବ ଏବଂ ନିଜ ମନକୁ ମଧ୍ୟ ସେ ଖୁସି ଦେଇପାରିବ ସେପରି ସରକାର କିଛି ପଦକ୍ଷେପ ନେବା ଦରକାର